ଏକ ସମୟ ହେଉଛି ଯାହା ଯେତେବେଳେ ମୋତେ ସମୟ ସୀମା ପୂରଣ କରିବା ପାଇଁ ଏକ ଲକ୍ଷ୍ୟ ହାସଲ କରିବାକୁ ଅନେକ ବାହାରେ ମଧ୍ୟ ଯିବା ପାଇଁ ପଡ଼ିଥିଲା ଯାହାକି ମୁଁ ଯେତେବେଳେ ଆମ ଘରର ଏକ ଅଂଶଗ୍ରହଣ କରିଥିଲି ଏକ ପ୍ରତିଯୋଗିତାରେ ବା ମୁଁ ଏକ ଖେଳ ପ୍ରତିଯୋଗିତାରେ ପ୍ରତିଯୋଗିତାରେ ମାନେ ସେଥେରେ ପ୍ରତିଯୋଗିତା ନେଇଥିଲି ଏବଂ ସେଠାର ସମୟ ସୀମା ଥିଲା ଗୋଟିଏ ଘଣ୍ଟା କିନ୍ତୁ ମୋତେ ତାହା ହାସଲ କରିବା ପାଇଁ ବା ତାହାର ସମୟ ସୀମା ପରି ଠିକ୍ ସମୟରେ ପହଞ୍ଚିବା ପାଇଁ ମୁଁ ତାହାକୁ ବାହାରକୁ ଯାଇଥିଲି ଏବଂ ସେଠାରେ ଠିକରେ ଉତୀର୍ଣ୍ଣ ହବାପାଇଁ ମୁଁ ଏକାଠି ପରିଚାଳନା କରିବା ବିଷୟରେ ମଧ୍ୟ ଅବଗତ ହେଇଥିଲି ତେଣୁ କରି ମୁଁ ଯେତେବେଳେ ଗଲି ସେଇ ସମୟରେ ମୁଁ ଉପରକୁ ଉଠିକି ତାହା ସେଥିରେ କିଛି ପରିମାଣର କଷ୍ଟ ହେଇଥିଲା ଏବଂ ବାହାରେ ସେ ଯିବା ପାଇଁ ମୋତେ ପଡ଼ିଥିଲା ଏବଂ ମୁଁ ଠିକ୍ ସମୟରେ ପାଞ୍ଚ ମିନିଟ୍ ଲେଟ ମଧ୍ୟ ହୋଇଥିଲି